ମୋର ସ୍ମରଣୀୟ ଗୀତ ହେଉଛି ବନ୍ଦେ ଉତ୍କଳ ଜନନୀ ଦେଶାତ୍ମକବୋଧକ ଗୀତ ଆଉ ଆମ ସ୍କୁଲ୍ରେ ମୁଁ ପାଠ ପଢ଼ିଲା ବେଳେ ଆମ ସ୍କୁଲ୍ରେ ଜାନୁଆରୀ ଛବିଶ ଅଗଷ୍ଟ ପନ୍ଦର ଏଇଥିରେ ଏହି ଗୀତଟି ବୋଲାହୁଏ ଆମର ମୁଖ୍ୟ ଅତିଥି ଭାବରେ ଯିଏ ଅଂଶଗ୍ରହଣ କରିଥିଲେ ସେହି ଗୀତଟି ବୋଲିଲା ବେଳେ ତାଙ୍କ ଆଖିରୁ ଲୁହ ଧାର ଧାର ହୋଇ ଝରିଗଲା ଏବଂ ଆମେ ଦେଖି ସମସ୍ତେ ବି ବହୁତ କାନ୍ଦି ପକେଇଲୁ କାରଣ ଏ ଦେଶ ପାଇଁ ଆମ ଦେଶ ଜନ୍ମଭୂମି ମାଟି ପାଇଁ ଏହି ଗୀତଟି ବର୍ଣ୍ଣନା କରିକି ଲେଖା ହୋଇଛି ସେଥିପାଇଁ ଆମ ଏଇ ଗୀତଟି ମୋର ସ୍ମରଣୀୟ ହୋଇ ରହିଗଲା